ଆମ ଘରେ ମୁଁ ପଶୁପାଳନ କରିଥାଏ ଏବଂ ଯଦି ଗୋରୁଗାଈ କିମ୍ବା କୌଣସି ପକ୍ଷୀପାଳନ କରନ୍ତି ତେବେ ସେହି ପଶୁମାନଙ୍କର ଯତ୍ନ ନେବା ନିହାତି ଦରକାର ଯଦି ଆମେ ଭଲ ଭାବରେ ସେଇ ଗୋରୁ ଗାଈ ଆଦ୍ୟ ନ ଖାଦ୍ୟ ନ ଦେଲେ ସେ ରୋଗରେ ପଡ଼ି ପୀଡ଼ିତ ହେବ ଏବଂ ତାକୁ ଆମେ ଡାକ୍ଟର ଡାକିବା ଟିକାକରଣ କରିବା ନିହାତି ଆବଶ୍ୟକ ଯଦି ସେହି ଗୋରୁଗାଈକୁ ଘାସ ପୁଆଲ ଦାନା ଦେବା ଉଚିତ୍ ସେମିତି ଆମେ ବୁଦ୍ଧି ଲୋକମାନଙ୍କୁ ଯେମିତି ଯତ୍ନ ନେଇଥାଉଁ ସେମିତି ଆମେ ସେଇ ପଶୁମାନଙ୍କର ଯତ୍ନ ନେବା ନିହାତି ଦରକାର ଏବଂ ଗୋରୁ ଗାଈ ପାଳନ କଲେ କୃଷକମାନଙ୍କୁ ବହୁତ ଲାଭଦାୟକ ହୋଇଥାଏ ଏବଂ ସେହି ଗୋରୁମାନଙ୍କ ଗୋବରକୁ ନେଇ ଆମେ ନିଜ ଜମିରେ ଦେଇଥିବାରୁ ଗଛ ଭଲ ହୋଇଥାଏ ପଶୁପାଳନ କରିବା ଦ୍ୱାରା ବହୁତ ଲାଭବାନ ହୋଇଥାଏ ଆମକୁ ଆମ ଘରର ସମସ୍ତ ବଡ଼ ଯେଉଁ ସେମାନେ ଆମକୁ ଏହି ଯତ୍ନ ନେବାର ଆବଶ

ପାରମ୍ପାରିକ ପରାମର୍ଶ ଦେଇଥାନ୍ତି